ପନ୍ଦର ପନ୍ଦର ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ ଅଠେଇଶି ଅଠେଇଶି ମାର୍ଚ୍ଚ ଦୁଇ ହଜାର କୋଡ଼ିଏ କୋଡ଼ିଏ ମେ ଦୁଇ ହଜାର ବାଇଶି ପଚିଶି ପଚିଶି ଜୁନ୍ ଦୁଇ ହଜାର ତେଇଶି ଅଠର ଡିସେମ୍ବର ଡିସେମ୍ବର ଦୁଇ ହଜାର ତେଇଶି